ରୋଷେଇ କର୍ବାରଟା କେବଲ୍ ମହିଲାମାନଙ୍କର୍ କାମ ବୋଲିକରି ଆପଣ ଭାବନ୍ତି କି ଏଇଟା ନୁହେଁ ସେଇଟା ଭୁଲ୍ କଥା ହେ ଯେତେବେଲେଁ ଆମେ ରନ୍ଧାବଢ଼ା କେ ଯାଏସୁଁ ଆମର୍ ବି କେତେ କଥା ଅଛେ ଦିହି ପାନି ଯଦି ନସ୍ଲା କିମ୍ୱା ଝାଡ଼ା ଫାଡ଼ା ବି ବେଶୀ ହେଲା କି ଜର ତପ ବି ହେଲା ସେଟା କିଏ ଥିବା ନିଜର୍ ସ୍ୱାମୀ ହି ସେବା ଶାସନ୍ କର୍ବା ତାର୍ ମାନେ ତାର୍ ପତ୍ନୀର ବେଲେଁ ଖାଲି ଆମେ ଖାଲି ରାନ୍ଧ୍ବାର୍ ଲାଗି ଚାହେଁସୁ ରାନ୍ଧ୍ଲେ ହେବା କେଁ ହେଟା ନୁହେଁ ସେ ଯଦି ଭି ଲୁକର୍ ଦିହ ପାଣି ଭଲ୍ ନଥିବା କି କଣା କେନୁ ଗୁଡ଼ ହାତ ବି କାଣା ହେଇଯାଇଥିବା ସେଟା ତ ନିଜର ସ୍ୱାମୀମାନେ ଭି ରନ୍ଧାବଢ଼ା କରସନ୍ ଆର୍ ନିଜେ ସବୁ କରିକରି ପିଲାଛୁଆକେ ନିଜର୍ ପତ୍ନୀକେ ଖାଇବାକେ ଦେସନ୍ ମା ବାପା ଥିଲେ ମା ବାପା କେ ଦେସନ୍ ଭାଇଭଉଣୀ ଥିଲେ ଭାଇଭଉଣୀ କେ ବି ଦେସନ୍ ଖାଲି ନାରୀମାନେ ଖାଲି ରାନ୍ଧ୍ଲେ ହେସି କେଁ ଇଟା ନୁହେଁସି ଘରର୍ ଯିଏ ବି ଥିବା ମାନେ ନଣନ୍ଦ୍ ଥିବା କି ଶାଶୁ ମା ଥିବା କି କେନ୍ ଦେଢ଼ଶାଶୁ ଥିବା କି ଦେବର୍ ବି ଥିବା ଏମାନେ ବି କେତେବେଳେ ରନ୍ଧାବଢ଼ା କର୍ସନ୍ ସମସ୍ତଙ୍କୁ ଖାଇବାର୍କେ ପିଇବାର୍କେ ଦେଇକରି ସମସ୍ତଙ୍କୁ ଖୁସିରେ ରଖସନ୍